ବ୍ୟାଙ୍କ୍ ବ୍ୟାଙ୍କ୍ ଆମର୍ ଜରୁରୀ ସମୟରେ ବହୁତ୍ କିଛି ହେଲ୍ପ୍ ବି କରିଛି କିଛି ବି ଆମକୁ ଜରୁରୀ ହଉଛି କିଛି ବି ଲୋନ୍ ଉଠାବାର୍ ଅଛି ଏଜୁକେସନ୍ ଲୋନ୍ ହେଲା ଘର୍ ଲୋନ୍ ହେଲା କିଛି ବି ସେ ଟାଇମ୍ରେ ବ୍ୟାଙ୍କ୍ଟା ବହୁତ୍ ସାହାଯ୍ୟ ହେଇଛେ ଯେଁଥିର୍ ଲାଗିକି ବହୁତ୍ କିଛି ସହାୟତା ବି ମିଲିଛି ବ୍ୟାଙ୍କ୍ରୁ ଆମ୍କେ କିଛି ବି ଯଦି ଲୋନ୍ଟେ ଉଠାବାର୍ ଅଛି ଗାଡ଼ି ଗାଡ଼ି କିଛି ଉଠାବାର ଅଛି ଯଦି ବି ଲୋନ୍ ଆନିକରି ସେଥିରେ ବି ଆମକୁ ବ ବ୍ୟାଙ୍କ୍ ବହୁତ୍ ଭଲ୍ କରିଛି ବହୁତ୍ ହେଲ୍ପଫୁଲ୍ ଆସିଛି ବ୍ୟାଙ୍କ୍ ବ୍ୟାଙ୍କ୍ର ବ୍ୟାଙ୍କ୍ ବହୁତ୍ କିଛି ସହାୟତା ବି କରସିଁ ଯେନ୍ତି ଲାଗି ଗୋ ଜିରୋ ଏକାଉଣ୍ଟ୍ ବି ଅଛି ଯେନ୍ଟା କି ଜିରୋ ଏକାଉଣ୍ଟ୍ ବି ନିଜେ ସେଭିଂ କରବା ଲାଗି ବି ଗୁଟେ ଏକାଉଣ୍ଟ୍ ବି ଖୋଲି ପାର୍ବ ସେଭିଂ ନିଜର୍ ସେଭିଂର ଲାଗି ବି ଏକାଉଣ୍ଟ୍ ଖୋଲା ହେଇପାର୍ବା ଯେନ୍ଟା ଯଦି ବି କିଛି ଜବ୍ କରାଯାଉଛି ଜବ୍ର ବି ସେଥିରେ ଯଦି ଏକାଉଣ୍ଟ୍ ଯଦି ଆମେ ବ୍ୟାଙ୍କ୍ରୁ ଖୋଲୁଛୁ ତ ବ୍ୟାଙ୍କ୍ ଆଡ଼ୁ ବହୁତ୍ କିଛି ହେଲ୍ପଫୁଲ୍ ଆସି ଯେଉଁଥିରେ କି ପଇସା ସେଭ୍ ବି ହେଇକରି ବି ବ୍ୟାଙ୍କ୍ରେ ରହିଥେସି ହେନ୍ତା କିଛି ଥାନ୍ ବହୁତ୍ ଭଲ୍ ଅଛି ଆଉ ବହୁତ୍ ସହାୟତା ବି ମିଲୁଛି ବ୍ୟାଙ୍କ୍ରୁ ଆମ୍କେ